ଗୋଟିଏ ସମୟ ଏମିତି ଥିଲା ଯେତେବେଳେ କି ମୁଁ ଷ୍ଟୁଡେଣ୍ଟ୍ ଥିଲି ଜବ କରିବା ପାଇଁ ବହୁତ ଇଛା ଥିଲା ଏବଂ ଜବ ମଧ୍ୟ ମୋତେ ମିଳିଥିଲା କିନ୍ତୁ ସବୁ ବିଭିନ୍ନ ପ୍ରକାରର ଲୋକମାନଙ୍କର କଥାବାର୍ତ୍ତା ଭିନ୍ନ ଭିନ୍ନ ଥିଲା କିଏ କହୁଥିଲା ନା ଜବ କରେନା ବହୁତ ରାତି ହୋଇଯିବ ଫେରିବାଟା ବୁଲା କାମ ସମସ୍ତଙ୍କ କଥା ଶୁଣିଥିଲି ତଥାବି ମୁଁ କାହା କଥା ନ ଶୁଣି ନିଜେ ନିଜେ ନିଷ୍ପତି ନେଇଥିଲି ଯେ ମୁଁ ଜବ କରିବି ଏବଂ ମୁଁ ଶେଷରେ ମୋ ବାବାଙ୍କର ପରମିସନ ମାଗିଥିଲି ଏବଂ ବାବା ମଧ୍ୟ କହିଥିଲେ ପରାମର୍ଶ ଯେତେବେଳେ ମାଗିଲି ବାବା ମଧ୍ୟ ମୋତେ କହିଲେ ହଁ ତୁ ଜବ କର ତୋତେ ଯାହା ଠିକ ଲାଗୁଛି ତୁ ସେଇଟା କର ତ ମୁଁ ଭାବୁଛି ଯେ ମୋ ନିଷ୍ପତି ଟା ଠିକ ଥିଲା ଆଉ ମୁଁ ସବୁ ସମୟରେ ମୋ ବାବାଙ୍କ ପରମିସନ ନେଇକି ହିଁ କିଛି କାମ ଆଗକୁ କରିବି